ପାଣିପାଗ ଖରାପ ହେଲେ ବହୁତ ସାରା ଫସଲ ନଷ୍ଟ ହେଇଯାଉଛି ସେଥିମଧ୍ୟରେ କୀଟ ପତଙ୍ଗ ବହୁତ ଲାଗି ଯାଉଛନ୍ତି ଆଉ ସେଥିରେ କୀଟ ପତଙ୍ଗ ଲାଗିଲେ ସେଠି ଫସଲ ଗୁଡ଼ିକ ବହୁତ ନଷ୍ଟ ହେଇଯାଉଛି ଆଉ ବହୁତ ଖରାପ ବି ହେଇଯାଉଛି ଭଲ ହେଉନାହିଁ ଫସଲ ସବୁ ଚାଷୀମାନଙ୍କର ମନ ଦୁଃଖ ହେଉଛି ଆଉ ଏମିତି ବହୁତ କଥା ହେଉଛି ସମସ୍ତେ ମନ ଖରାପ କରୁଛନ୍ତି